ମୁଁ ପିଲାଦିନେ ପଢ଼ୁଥିଲି ଫକୀରମୋହନ ସେନାପତିଙ୍କ ବିଷୟ ଉପରେ ପ୍ରଭୁ ଫକୀରମୋହନ ସେନାପତି ଗୋଟେ ଚିଠି ଲେଖିଥିଲେ ଯେ କି ମୋତେ ଶହେ ପାନ ହଜାରେ ସୁପାରି ଦିଅ ତା' ଅର୍ଥ କେହି ବୁଝି ପାରିନଥିଲେ ତା' ଅର୍ଥ ବୁଝେଇବା ପାଇଁକିନା ଜଣେ ବ୍ୟକ୍ତି ବୁଦ୍ଧି ବ୍ୟକ୍ତି ବୁଝିଲେ ଯେ ଶହେ ସୁପାରୀ ପାନ ମାନେ ହେଲା ଶହେ ସୈନିକ ଦିଅ ହଜାରେ ଗୁଆମାନେ ହଜାରେ ଗୁଳି ପଠାଅ ଯାହା ହୋଉ ବୁଝିକିନା ତାଙ୍କୁ ନିଜକୁ ବଞ୍ଚେଇ ଥିଲେ ଏବଂ ପିଲାଦିନରେ ଆମେ ରେବତୀ ଗପ ତା'ପରେ ହେଲା ଛଅ ମାଣ ଆଠ ଗୁଣ୍ଠ ବିଭିନ୍ନ ପ୍ରକାର ଗପ ଆମେ ପଢ଼ୁଛୁ ଯେତେବେଳେ ଗୋଟେ ଆଉ ଗୋଟେ ଆମର ଗୀତ ଥିଲା ତୁମପରି ଛୋଟ ପିଲାଟିଏ ଗାଁ ଚାହାଳୀରେ ଚାଟ ସିଏ ଚେହେରାଟି ତା'ର ଡଉଲ ଡାଉଲ ବୁଦ୍ଧିରେ ତାର ସରି କିଏ ସେଇଟା ମଧୁ ବାରିଷ୍ଟରଙ୍କ ବିଷୟରେ ଲେଖା ହେଇଥିଲା ଯିଏକି ପିଲାଦିନରେ କେମିତି ହେଇ ଆମେ ନିଜ ସହରକୁ ଆମେ ନିଜେ କେମିତି ଉଜ୍ଜ୍ୱଳ ରଖିବା ସେଥିପାଇଁ ସେ ତାଙ୍କର କାର୍ଯ୍ୟ କରିଥିଲେ ଏବଂ ତା'ପରେ ହେଇଥିଲା ବୁଢ଼ା ଶଙ୍ଖାରି ଗୋଟେ ଗପ ଥିଲା ବୁଢ଼ା ଶଙ୍ଖାରି ଗପରେ ହେଉଛି କ'ଣ ଗୋଟେ ବୁଢ଼ାଟିଏ ସେ ତା'ର ଶଙ୍ଖା ତିଆରି କରେ ଏବଂ ବିଭିନ୍ନ ଶଙ୍ଖା ବୁଲି ବୁଲି ସେ ବେପାର କରିଥାଏ ସେ ଗୋଟେ ନୂଆ ବୋହୁଟାକୁ ବେପାର କରୁଥିଲା ସେ କହିଥିଲା ମୋତେ ଆସମାନୀ ସୁତାର ଶଙ୍ଖା ଗୋଟେ ଆଣିକି ଦେବ ବୋଲି ସିଏ ଯେତେବେଳେ ତିଆରି କରି ନେଇକି ଆସୁଥିଲା ମୃତ୍ୟୁବରଣ କରିଥିଲେ ଯେତେବେଳେ ଦେଖି କାନ୍ଦି ପକେଇଲେ